ହଁ ମୁଁ ଷଷ୍ଠ ଶ୍ରେଣୀ ପଢ଼ୁଥିବା ସମୟରେ ଏକ ଲିଓନାର୍ଡ଼ୋ ଦା ଭିନ୍ସିଙ୍କର ଏକ ସୁନ୍ଦର ଫଟୋ ଚିତ୍ର ଅଙ୍କନ କରିଥିଲି ଏବଂ ବହୁତ ସୁନ୍ଦର ହୋଇଥିଲା ଆଉ ମୁଁ ଏବେ ଅନୁଭବ କରୁଛି ଏହା ମୋତେ ସେହି ସମୟରେ ବହୁତ ଗର୍ବ ଆଣିଦେଇଥିଲା ଆଉ ବହୁତ ସୁନ୍ଦର ବି ହୋଇଥିଲା